ଜୟ ଜଗନ୍ନାଥ ଏବେ ଆମର ଓଡ଼ିଶାରେ ଯେହେତୁ ତିନିଟା ପାର୍ଟି ଅଛି ବି ଜେ ଡ଼ି ବି ଜେ ପି ଏବଂ କଂଗ୍ରେସ୍ ଏବେ ଆମ ଜନସାଧାରଣ ମାନେ ବି ଯେମିତିକି ଭୋଟ୍ ଦେବେ ଯାହାଙ୍କର ଅଠର ବର୍ଷ ଉପରେ ଅଛନ୍ତି ସମସ୍ତେ ଭୋଟ୍ ଦେବାକୁ ପଡ଼ିବ କିନ୍ତୁ ଆମ ଗାଁରେ କିମ୍ବା ଆମ ଡିଷ୍ଟ୍ରିକ୍ଟରେ କିମ୍ବା ଆମ ପଞ୍ଚାୟତରେ କେଉଁ ପାର୍ଟି ଆମକୁ ଭଲ ଭାବରେ ଆମର କାମଯାକ ଦେଖିବେ ଗାଁର ରାସ୍ତା ଖରାପ ହଉ କିମ୍ବା କାହାର ପକ୍କା ଘର ଆସିନି ଗାଁର ମନ୍ଦିର ହଉ କ୍ରୀଡ଼ା ଫିଲ୍ଡ ହଉ ଯାହା ବି ହଉ ଯିଏ ଆମର ସେ ସୁବିଧା ଅସୁବିଧା ଦେଖିବେ ଆମେ ତାହାକୁ ବି ଭୋଟ୍ ଦେଖି ଜିତେଇବାଟା ଭଲ ଭାବୁଛୁ କିନ୍ତୁ ତେବେ ଭୋଟ୍ ସମୟରେ ସବୁ ପାର୍ଟିରୁ ସବୁ ଯେଉଁ ତିନିଟା ପାର୍ଟି ଅଛି ଆମର କଂଗ୍ରେସ୍ ବି ଜେ ପି ବି ଜେ ଡ଼ି ସେ ପାର୍ଟିର ଲୋକମାନେ ଆସୁଛନ୍ତି ତାଙ୍କେ ଗାଁରେ ଗାଁରେ ଗୋଟେ ଅନୁଷ୍ଠାନ ପରି ଅନୁଷ୍ଠାନ ଭଳିଆ ଗୋଟେ ଇଏ ମିଟିଂ କରୁଛନ୍ତି ସମସ୍ତଙ୍କୁ ବୁଝଉଛନ୍ତି ଯେ ଏ ପାର୍ଟିକୁ ଭୋଟ୍ ଦେଲେ ଏ ପାର୍ଟିକୁ ଏ ପାର୍ଟିରୁ ତମକୁ ବିଭିନ୍ନ ପ୍ରକାର ସାହାଯ୍ୟ ମିଳିବ ଗାଁରେ ସ୍କୁଲ୍ ହବ ମେଡ଼ିକାଲ୍ ଯାକ ହବ ପାଣିର ସୁବିଧା ମିଳିବ କରେଣ୍ଟ୍ର ସୁବିଧା ମିଳିବ ପକ୍କା ଘର ମିଳିବ ସରକାର ଆପଣମାନଙ୍କୁ ଗାଁ ବାସୀମାନଙ୍କୁ କିମ୍ବା ଆପଣ ପଞ୍ଚାୟତରେ ଆପଣଙ୍କ ବ୍ଲକ୍ରେ ସବୁ ପ୍ରକାର ସାହାଯ୍ୟ ମିଳିବ ଏହା ସବୁ ଗୋଟେ ଗୋଟେ ପାର୍ଟିରୁ ଆସିକି ଗୋଟେ ଗୋଟେ ଅନୁଷ୍ଠାନ ପରି ଗୋଟେ ମିଟିଂ କରୁଛନ୍ତି ଲୋକମାନଙ୍କୁ ଘରେ ଘରେ ଯାଇକି ବୁଝାଉଛନ୍ତି ଏ ପାର୍ଟିରେ ଦେଲେ ଏମିତି ସୁବିଧା ମଳିବ ସେ ପାର୍ଟି ଦେଲେ ସେମିତି ସୁବିଧା ମିଳିବ ତା'ପରେ ବି ଆମେ ଟି ଭି ମାଧ୍ୟମରେ ବି କିଛି ଦେଖୁଛୁ କିଛି ଜାଣୁଛୁ ଯେ ସେ ଆମର ଯେଉଁ ଟି ଭି ହଉ ନ୍ୟୁଜ୍ ହଉ ସେ ନ୍ୟୁଜ୍ ମାନଙ୍କରେ ଆମେ ବି ସନ୍ଧ୍ୟାରେ ସକାଳରେ ସବୁ ନ୍ୟୁଜ୍ ଯାକ ଆମେ ଦେଖିକି ସେଥିରୁ ମଧ୍ୟ ବୁଝନ୍ତୁ ଯେ ଆମେ କେଉଁ ପାର୍ଟିରେ ଭୋଟ୍ ଦେଲେ ଭଲ ହବ କିଏ ଭଲ କାମ କରୁଛନ୍ତି କିଏ ନାହିଁ ଏହା ସବୁ ଏବେ ବର୍ତ୍ତମାନ ଯେହେତୁ ଆମ ଇଲେକ୍ସନ୍ ଟାଇମ୍ ପଳେଇ ଆସିଛି ପାଖରେ ଆଉ ବେଶୀ ନାହିଁ ଏବେ ସମସ୍ତଙ୍କ ଯେଉଁ ଯାହାର ଯେଉଁ ଚିହ୍ନରେ ଭୋଟ୍ ଦିଆହବ ସେ ସବୁ ଆମ ବ୍ଲକ୍ରେ ଆମ ଗାଁରେ ସବୁଆଡ଼େ ତାର ପୋଷ୍ଟର୍ ଯାକ ଟଙ୍ଗା ହେଉଛି ଘରେ ଘରେ ଦିଆହେଉଛି ଏବେ ଆମର ଯେଉଁ ଭାତିଆ ମିଳୁଛି ସେଇଟା ବି ବଢ଼ିଗଲାଣି ବୁଢ଼ା ବୁଢ଼ୀ ମାନଙ୍କର ଯେଉଁ ଭାତିୟାଟା ଅଛି ସେଇଟା ବି କିଛି ସମୃଦ୍ଧି ସେଇଟା ବି ବଢ଼ୁଛି ଆଉ ସବୁ ପାର୍ଟିରୁ ଲୋକମାନେ ବର୍ତ୍ତମାନ ଆମ ବ୍ଲକ୍ରେ ଗାଁରେ ପଞ୍ଚାୟତରେ ସବୁବେଳେ ବୁଲୁଛନ୍ତି ଯେ ଏହି ଚିହ୍ନରେ ଭୋଟ୍ ଦେଲେ ଏ ପ୍ରକାର ସୁବିଧା ମିଳିବ ମିଳୁଛି ଆହୁରି କେତେ ପ୍ରକାର ସୁବିଧା ମିଳୁନି ସମସ୍ତଙ୍କୁ ସବୁ ପ୍ରକାର ସବୁ ସବୁ ସୁବିଧା ମିଳୁଛି କି ନାହିଁ ସେଇଟା ସେ ଯଦି ଆମେ ଜଣଙ୍କୁ ଭୋଟ୍ ଦେଇକରି ଜିତେଇବୁ ହେଲେ ସେଇଟା ବି ସେ ତାଙ୍କ ଆସିକି ଦେଖିବା କଥା ଯେ ସବୁଆଡ଼େ ସବୁପ୍ରକାର ସାହାଯ୍ୟ ମିଳୁଛି କି ନାହିଁ ଏବେ କାହାର ଘର ପୁରା ତାର କାନ୍ଥ ଫାନ୍ଥ ଭାଙ୍ଗି ପଡ଼ିଲାଣି ତାଙ୍କେ ଏବେ ଯାଏଁ ପକ୍କା ଘର ମିଳୁନାହିଁ କରେଣ୍ଟ୍ କାହା କରେ ନାହିଁ ପାଣି ସୁବିଧା କେଉଁ କେଉଁ ଗାଁରେ ପାଣି ସୁବିଧା ନାହିଁ କେଉଁ ଗାଁରେ ରାସ୍ତା ଏବେ ଯାଏ ଭଲ ହେଇନି ଏହାସବୁ ଯେ ଆମକୁ ଆମର ଏସବୁ କାମ ଗୁଡ଼ାକ କରିଦେବ ଗାଁରେ ଗୋଟେ ମନ୍ଦିର ଦରକାର ବିଶେଷ କରି ଗୋଟେ ସ୍କୁଲ୍ ଗୋଟେ ଭଲ ଥିବାର ଅଛି ଅଙ୍ଗନବାଡ଼ି ଗୋଟେ ଦରକାର ଆମର କାମ କାମ ଗୁଡ଼ାକ ଯିଏ କରିଦବ ଆମେ ସେ ହିସାବରେ ସେମାନଙ୍କୁ ଭୋଟ୍ ଦବାକୁ ଚାହୁଁ ହେଲେ ତାଙ୍କେ ଯଦି ଆମକୁ ଏତିକି ସାହାଯ୍ୟରେ ଆମକୁ ସାହାଯ୍ୟ କରିବ ଆମର କାମରେ ହେଲେ ଆମେ ତାଙ୍କୁ ହିଁ ଜିିତେଇବୁ ନା ଆମେ ଅଲଗା କାହାକୁ କାହିଁ ଭୋଟ୍ ଦବୁ ସେ ତାଙ୍କର ଯାହା କରନ୍ତୁ ହେଲେ ଆମର ସୁବିଧା ଅସୁବିଧା ଯିଏ ଦେଖିବ ଆମେ ତାହାକୁ ହିଁ ଭୋଟ୍ ଦବୁ ହେଲେ ଆମେତ ଏବେ ଟିଭିରେ ଗୋଟେ ଦେଖଉଛି ଏମାନେ ଆସିକି ଗୋଟେ କହୁଛନ୍ତି ଆମେ କାହା କଥା ଶୁଣିବୁ ବୁଝିବୁ କିଛି ବୁଝି ହଉନହିଁ ହେଲେ ଯେଉଁଟା ଆମର କଥା ହେଲା ଆମର କାମ ଯିଏ ଭଲ କରିବ ଆମେ ତାକୁ ହିଁ ଭୋଟ୍ ଦବ ଜୟ ଜଗନ୍ନାଥ ଏତିକି କହି ମୁଁ ବକ୍ତବ୍ୟ ଶେଷ କରୁଛି